ଛୋଟ୍ ପଢ଼୍ଲା ବେଲେ ପାଞ୍ଚ୍ ଫାଷ୍ଟ୍ ପାଞ୍ଚ୍ ବରଷ୍ ହେଲାକି ତା'ପରେ କେଲି ସେତେବେଲେ ଗୁଟେ ଗୁଟେ କେଲି ଖେଲ୍ବାର୍ ଗୁଟେ ପୁରା ଭଲ୍ ମଜା ଲାଗେ ତା'ପରେ ପଢ଼ିଗଲା ବେଲେ ସେଇ ସ୍କୁଲ୍ରେ ତା'ପରେ କ୍ରିକେଟ୍ ଖେଲିବା ପାଇଁ ଭଲ ଲାଗେ ଖୋଖୋ ଖେଲ୍ବା ପାଇଁ ହାଇ ଜମ୍ପ୍ ଲୋ ଜମ୍ପ୍ ତା'ର୍ ବହୁତ୍ ପଢ଼ା ଟିମ୍ରେ ଆଗ୍ରୁ ତା'ପରେ କ୍ରିକେଟ୍ ହାଇସ୍କୁଲ୍ ତା'ପରେ ଗଲା ଖୋଖୋ ଖେଲୁ ନାଇନ୍ କ୍ଲାସ୍ରେ ଗଲା ବେଲେ କ୍ରିକେଟ୍ ତା'ପରେ କଲେଜ୍ ଟାଇମ୍ରେ ଆସ୍ଲା ବେଲେ ବିକ୍ରିକେ ତା'ପରେ ପଢ଼ାପଢ଼ି ଜବ୍ କଲାପରେ ବି ଜବ୍ରେ ବି ଭଲ୍ ଜବ୍ କରିକି ଭି ଟାଇମ୍ ମିଲେ ସଖାଲୁ ସବ୍ ଦୌଡ଼ିଯିବା ପାଇଁ ଭଲ ଲାଗେ ୟୁଟ୍ୟୁବର୍ ୟୁଟ୍ୟୁବର୍ ବି ମସ୍ତ୍ ୟୁଟ୍ୟୁବର୍ ବି ଅଛେ ଭଲ୍ ୟୁଟ୍ୟୁବ୍ କଲେ ପଏସା ବି ଆସେ ଭ୍ରମଣରେ ବୁଲି ଯାଇଥିଲୁ ସବୁଆଡ଼େ ଇନ ଆମର୍ ସମଲେଇ ମନ୍ଦିର ଗୁଟେ ଅଛେ ସମଲେଇ ମନ୍ଦିର ବୁଲି ଯାଇଥିଲୁ ତା'ପରେ ନର୍ସିଂନାଥ ଅଛେ ନର୍ସିଂହନାଥ୍ ପାଇକ୍ମାଲ ଆଡ଼େ ସେନ୍କେ ବୁଲିଯାଇଥିଲୁ ଭଲ୍ ଭଲ୍ ଜାଗା ଭଲ୍ ଅଛେ ଯେନ୍ଟା ଭୀମ୍ ପାହାଡ଼୍ ଏଭେ ଗୁଟେ ଆମ ପାଖ ଅଛେ ଗାଏ ଖାଇ ଡ୍ୟାମ୍ ଇକୋଟୋରିୟମ୍ ଜେନ୍ଟା ଭଲ୍ ସେନ ବି ମତେ ସେଟା ବି ଭଲ୍ ଲାଗ୍ସି ନାଚ ଗୀତ କର୍ବାର୍ଲାଗି ବି ଭଲ୍ ଲାଗ୍ସି ହାସ୍ୟ ଅଭିନେତା ବି ହେଟା ବି ଭଲ୍ ଲାଗ୍ସି କର୍ବାର୍ ଲାଗି ଆଉ ଜବ୍ରେ ଭିଲ୍ ଥାଇକରି ବି କରି ହେସି ଏ ଯୁବକ୍ମାନେ କାଣାକି ଭଲ୍ କରି ଆମର୍ ଯେତେ ଅଛନ୍ ଏନ୍ତା ପଢ଼ା ଟାଇମ୍ରେ ବିଲ୍ କିଛି କିଛିଟା କର୍ବା କଥା ୟୁଟ୍ୟୁବର୍ ବି ଠିକ୍ ଅଛେ ସେଟା ବି ଭଲ୍ ଜିନିଷ୍ ପିିଲା ୟୁଟ୍ୟୁବର୍ ହେଲେ ଦୁଇ ପଏସା କମାନି ହେବା ତମେ ଯବ୍ ଥାଇ ଥାଇ କରି ପାର୍ବ ଜୀବନ୍ରେ ସବୁକିଛି କରିଥିବା କଥା ପଢ଼ା ଟାଇମ୍ରେ ପଢ଼ା ସାଙ୍ଗମାନ୍ଙ୍କର୍ ସାଙ୍ଗେ ବୁଲା ବୁଲି କରି ଚାକ୍ରି ବାକ୍ରି ଜବ୍ରେ ଜବ୍ କଲାବେଳେ ବି କର୍ବା କଥା ଭଲ୍ ତା'ମାନେ ଇଟା ଇହାଦେ ଯୁବକ୍ମାନେ ଭଲ୍ ଭ୍ଲ ବହୁତ୍ ଚାହୁଁଚନ୍ କ୍ରିକେଟ୍ ଭଲ୍ ଖେଲ୍ବାର୍ ଲାଗି ସେଟା ବି ଭଲ୍ ଅଛେ ଆଉ ନୂତନ୍ ଚାକିରି କରାଗ ଚାକିରି କରଲାଗି ଆମର୍ ମାଷ୍ଟର୍ ଚାକ୍ରି ଯେନ୍ଟା ଅଛେ ଭଲ୍ ସେଟା ବି ଭଲ୍ ଲାଗୁଛେ ଜେନ୍ଟା ଛୁଆମାନ୍କୁ ଶିକ୍ଷା ଦେଇପାର୍ବ ଖେଲକୁଦରେ କରିପାର୍ବ ସବୁ ତାମାନେ ହେଇପାର୍ବା ଠିକ୍ ସବୁ ତ ଏହାଦେ ବି ଠିକ୍ ଅଛେ ଲେକ୍ଚର୍ ଲାଗି ବି ତମେ ଗୁଟେ ବି କରେଇପାର୍ବ ପିଲାମାନ୍କୁ କେନ୍ତା କିିରି ପଢ଼ା ପାଠ୍ ବିଷୟରେ କଥା ଲାଗି ପାର୍ବ ଇଟା କରିପାର୍ବ ଖେଲରେ ତାପରେ ଭଲ୍ରେ ତାମାନେ ଅଚେ ଯୁବକ୍ମାନେ ଶିଖିପାର୍ବେ ପିଲାମାନେ ଜାନିପାର୍ବେ ସେ ବାବଦ୍ରେ ହାସ୍ୟ ଜେନ୍ଟା କମେଡ଼ିଆନ୍ ବି ହଉ ଆମର୍ ନାଟ୍ୟକଳା ବି ହଉ ଜାଣା ବି ହଉ ଠିକ୍ ଅଛେ ସେମାନ୍ଙ୍କର ବାବଦ୍ରେ ବି ଯୁବକ୍ମାନେ ଶିଖିପାର୍ବେ ଇହାଦେ ଯୁବକ୍ମାନେ ଚାହୁଁଚନ୍ ହେ ମୋବାଇଲ୍ ଯୁଗ ହେଇଗଲା ସବୁ ମୋବାଇଲ୍ରେ ବି କରିପାରୁଛନ୍ ସବୁ ଇଟା ହେଲା କମ୍ପ୍ୟୁଟର୍ରେ ଜାଣିପାରୁଚନ୍ କାଣା ହେଲେ ପଢ଼ାପଢ଼ି ବି କରୁଛନ୍ ସେଟା ବି ଯୁବକମାନେ ଶିଖି ପାରୁଚନ୍ ସବୁ ଚାହୁଁଚନ୍ ସବେ ଆଗ୍କେ ଡେଭ୍ଲପ୍ କର୍ବାର୍ ଲାଗି କେନ୍ତାକରି ଚାକ୍ରି କରି ଲୋକ ଛୁଆ ପୁତା ସବୁ କର୍ବାର୍ ଲାଗି ପଢ଼ାପଢ଼ି ଭଲ୍ କର୍ବାର୍ ଲାଗି ବି ଚାହୁଁଛନ୍ ସବୁ ଠିକ୍ ଅଛେ ଯୁବକମାନେ ଶଖିପାରୁଛନ୍